ଭାରତରେ ବର୍ତ୍ତମାନ ସେେୟାର ମାର୍କେଟରେ ଆଙ୍ଗାଲ ୱଇପ୍ରୋ ବୋଲି ଅନେକ ଏପ୍ଲିକେସନ୍ ଆପ୍ସ ମାଧ୍ୟମରେ ଅନେକ କ୍ରେତା ବିକ୍ରେତା ମାନେ ନିଜର ନାଁକୁ ରେଜିଷ୍ଟର କରି ସେୟାର୍ ମାର୍କେଟରେ ଭାଗ ନେଉଛନ୍ତି ସେଇ ସେୟାର ମାର୍କେଟରେ ବଡ଼ ବଡ଼ କମ୍ପାନୀମାନେ ନିଜର ପ୍ରଡକ୍ଟଗୁଡ଼ିକ ସେଲ୍ କରିବା ପାଇଁ ସେୟାର ବଜାରକୁ ଦେଇଥାନ୍ତି ତେଣୁ କ୍ରେତାମାନେ ସେୟାର୍ ମାର୍କେଟରେ ଭଲ ପ୍ରଡକ୍ଟଗୁଡ଼ିକ କିଣି ବଜାରରେ ବା ମାର୍କେଟରେ ବିକିଥାନ୍ତି ଯଦି ସେମାନେ ପ୍ରଫିଟରେେ କିଛି ବିକିଥାନ୍ତି ନିଜ ଆଡ଼ୁ କିଛି ପଇସା ଇନ୍କମ୍ କରିଥାନ୍ତି ଏବଂ ଅଧିକ ପ୍ରଡକ୍ଟ ବିକିଲେ କମ୍ପାନୀ ଆଡ଼ୁ ପ୍ରଫିଟ୍ ପାଇଥାନ୍ତି ବର୍ତ୍ତମାନ ଏବେ ସେୟାର ମାର୍କେଟ ଡିଜିଟାଲ ହୋଇଗଲା ଡିଜିଟାଲ ହେବା ସତ୍ତ୍ୱେ ଲୋକଙ୍କର ପଇସାର ଇନ୍କମ୍ ସୋର୍ସ୍ ବଢ଼ୁଛି

କେତେ କ୍ଷେତ୍ରରେ କମୁଛି ତେଣୁକରି ଏ ଡିଜିଟାଲ ଯୁଗରେ ଆଗ ଅପେକ୍ଷା ଯେମିତି ଗୋଟେ ପ୍ରଡକ୍ଟକୁ କମ ଦାମରେ

ଜାଦା ଟଙ୍କାରେ ବିକ୍ରି କରି ନିଜର ଇନ୍କମ୍ଟି ଦିଗୁଣା ବି ପାଉଥିଲେ ବର୍ତ୍ତମାନ ଅନ୍ଲାଇନ୍ ମାର୍କେଟିଂରେ ସେ ଭଳିଆ ହେଉନାହିଁ ବର୍ତ୍ତମାନ ଦେଖାଯାଉଛିି ଯେ ଆଗ ଅପେକ୍ଷା ଏବେ ବହୁତ ବିପଦପୂର୍ଣ୍ଣ ବୋଲି ମନେ ହେଉଛି ଏଣୁକରି ସେୟାର ମାର୍କେଟ ରେ ମାର୍କେଟିଂ କରିବା ସମୟରେ ସବୁ ଜିନିଷ ଗୁଡ଼ିକକୁୁ ଯେମିତି ପ୍ରଡକ୍ଟ୍ଗୁଡ଼ିକୁ ଭଲଭାବରେ ଦେଖିବା ଓ ନିଜେ କ୍ରୟ କରି କି ସାମିଲ ହୋଇ ପ୍ରଡକ୍ଟକୁ ସେଲ୍ କରିବା ଯେମିତି ଅନେକ ଗୁଡ଼ିଏ ମାର୍କେଟିଂ ରହୁଛି ଆପଣଙ୍କର ସୁନା ସୁନାଗୁଡ଼ିକ ଆପଣଙ୍କର କୃଷିଜାତ ଦ୍ରବ୍ୟଗୁଡ଼ିକ ଓ ଅନେକ ପଦାର୍ଥ ଯେମିତି ସୁନା ରୂପା ଏଗୁଡ଼ିକ ବି ବଜାରକୁ ସେୟାର ମାର୍କେଟକୁ ଆସୁଛି ତ ଏହି ମାର୍କେଟ ରେ ଏପ୍ଲିକେସନ ଗୁଡ଼ିକ ରହିଛି ସେ ଆପ୍ଲିକେସନକୁ ଯାଇ ନିଜର ନାମ ରେଜିଷ୍ଟର କରି ଏଇ ଏଇ ସେୟାର ମାର୍କେଟରେ କିଣାବିକା କଲେ ଆମର କିଛି ଇନ୍କମ୍ ହୋଇପାରିବ